ଦଶ ରୁ ଦଶ ଲକ୍ଷ ଭିତରେ ମୁଁ ପାଞ୍ଚଟା ସଂଖ୍ୟା କହିପାରିବି ଶହେ ଅଣଷଠି ଆଠ ହଜାର ନଅ ଶହ ପନ୍ଦର ଚବିଶି ହଜାର ଆଠଶହ ସତର ଏକ ଲକ୍ଷ କୋଡ଼ିଏ ହଜାର ତିନି ଶହ ବାଉନ ନଅ ଲକ୍ଷ ଏକୋଇଶି ହଜାର ପାଞ୍ଚଶହ ତେଇଶି